ମୁଁ କୋଣାର୍କ ଅଞ୍ଚଳର ବାସିନ୍ଦା କୋଣାର୍କ ମ କୋଣାର୍କ ଅଞ୍ଚଳର ସୂର୍ଯ୍ୟମନ୍ଦିର କୋଣାର୍କରେ ଥିବା ଚନ୍ଦ୍ରଭାଗା ଓ ତୀର୍ଥସ୍ଥାନ ଏବଂ କୋଣାର୍କ ମ୍ୟୁଜିୟମ୍ ଏହା ବହୁତ ପ୍ରସିଦ୍ଧ ସାରା ବିଶ୍ୱର ଚାରିଆଡ଼ୁ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି ଏବଂ ଆମ ଅଞ୍ଚଳର ବହୁତ ପ୍ରକାର ସଂସ୍ଥା ଅଛି ଯେଉଁମାନେ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଗାଇଡ଼ କରିଥାନ୍ତି ସେମାନଙ୍କୁ ସବୁ ଜିନିଷ ବୁଝେଇଥାନ୍ତି ଏବଂ ସେମାନେ କିଭଳି ସୁବିଧାରେ ସବୁ ଜିନିଷ ବୁଲିକି ସବୁ ଜିନିଷ ଜାଣିପାରିବେ ସେଥିପ୍ରତି ମଧ୍ୟ ତାଙ୍କୁ ସଚେତନ କରାଇଥାନ୍ତି ଏବଂ ବହୁତ ପ୍ରକାର ସେମାନେ ବହୁତପ୍ରକାର ସୁବିଧା ମଧ୍ୟ ଏଥିପାଇଁ କରିଥାନ୍ତି ଯେ କେବଳ ଯେମିତି ଆମ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବେ କିଭଳି ବାହାରୁ ଆସୁଥିବା ପର୍ଯ୍ୟଟକ ପର୍ଯ୍ୟଟକମାନେ ସେମାନେ ଆମର ଅତିଥି ସେମାନେ କିଭଳି ଭଲସେ ତା' ବ୍ୟବହାର ପାଇବେ ଭଲ ଭାବରେ ବୁଲିପାରିବେ ଏବଂ ଆରାମସେ ସବୁ ଜିନିଷ ବୁଲିକି ଯାଇ ଭଲସେ ପହଞ୍ଚି ପାରିବେ ସେଥିପ୍ରତି ମଧ୍ୟ ବହୁତପ୍ରକାର ଏହାର ଟୁର୍ ଏବଂ ଗାଇଡ଼ଲାଇନ୍ ଅଛି ଏବଂ ଲୋକମାନେ ଏହା କରିକି ସେଥିରୁ ଦୁଇପଇସା ରୋଜଗାର ମଧ୍ୟ କରିପାରୁଛନ୍ତି ଏବଂ ବହୁତ ଫଳପ୍ରଦ ହେଇଥାଏ ଏହା